ମୁଇଁ ସିଲେଇ କର୍ବାର୍ କାଜି ଆଗୁ ଇଚ୍ଛା ଥିଲା କିନ୍ତୁ ମନେ ନେଇ ଥି ବୁଲୁ ଥିନି ସେନୁ ଗଭର୍ଣ୍ଣମେଣ୍ଟ ଥ୍ରୁରୁ ଯେନ୍ ବି ଡ଼ି ଓ ମାନେ ଆସି କି ପଚାରିଲେ ବାବୁ ଟେଲର୍ କାମ କିନ୍ କିନ୍ କର୍ବୋ ବୋଲେ ମୁଇଁ ନାଁ ଲେଖାନି ନାଁ ଲେଖାଲ ପରେ ମୋତେ ଟ୍ରେନିଂ ଦେଲେ ଛଅ ମାସ୍ ଟ୍ରେନିଂ ଦେଲା ପରେ ସେ ଲୋକ ମୋତେ ମେସିନ୍ ଗୋଟେ ଦେଲେ ମେସିନ୍ ଦେଲା ପରେ ପରେ ଶିଖିନି ସିଲାଲି ଦି ପଇସା ଇନ୍କମ୍ କଲି ଫେର୍ ଆର୍ ମୁଁ ବାହାର ଅନ୍ୟ ଠାନେକେ ଯାଇ କିରି ଆର୍ ଟ୍ରେନିଂ କଲି ଟ୍ରେନିଂ କଲା ପରେ ଆର୍ ଟିକେ ମଜଭୁତ୍ କରି କାମ ଜାଣିଲି ସାର୍ଟ ପେଣ୍ଟ ସଫାରୀ କୋଟ୍ ସବୁ ବିଭିନ୍ନ ପ୍ରକାର ସିଲେଇଟା ଜାଣିଲି ସିଲେଇ ଜାଣିଲା ପରେ ପଇସା ଇନ୍କମ୍ କଲି ଚବିଶ୍ ଘଣ୍ଟା ସିଲା ବାଲା ପାଖେ ପଡ଼ିଛି ଚବିଶ୍ ଘଣ୍ଟା ଯେବେ ସିଲାଲ ରାତ୍ ଦିନ୍ ଯଦି ସିଲାଲା ବୋଲେ କାଁଣ ହଉଛି ଛାତି ପେନ୍ ହବ ଛାତି ଟିକେ ପେନ୍ ହେସି ଆରୁ ଅଣ୍ଟା ଟିକେ ଦୁକ୍ସି ସବୁ ବେଲେ ଯେନ୍ ସିଲାବା ଆର୍ ଆଖିରେ ବି ଟିକେ ଏଇଟା ହେସି ତଥାପି ଆମେ ସିଲାବା କେ ପଡ଼ସି ଯେହେତୁ ଆମେ କାମ ଜାଣିଛୁ ସିଜନ୍ରେ ଆମର ସରସ୍ୱତୀ ପୂଜା ସିଜନ୍ ଗଣେଷ ପୂଜା ସିଜନ୍ ନୂଆଖାଇ ଆମର ପଶ୍ଚିମ ଓଡ଼଼ିଶାରେ ନୂଆଖାଇ ବଡ଼ ପର୍ବ ନୂଆଖାଇ ଗୋଟେ ବଡ଼ ସିଜନ୍ ବିବାହଘରମାନଙ୍କେ ବଡ଼୍ ସିଜନ୍ ଆଉ ରେଡ୍ଡୀମେଣ୍ଡ୍ ନେଇଥି ଆଗରୁ ସିଲେଇ କାମ ଉପରେ ବେଶୀ ଲୋକ ନିର୍ଭର ରହୁଥିଲେ ସିଲେଇ କେ ବହୁତ୍ ଏଇଟା ଆମେ ସିଲେଇ ଲୋକ୍ ନେଇ ଦେଇ ପାର୍ବା ଲୋକା ନୁ ଶୁଣି ଥିଲି ଏନ୍ତା ବୋଲିଆ ହଉ ଥିଲା ରାତ୍ ଦିନ୍ ସିଲାବାକୁ ପଡ଼ୁ ଥିଲା ସାର୍ଟ ପେଣ୍ଟ୍ ବ୍ଲାଉଜ୍ ଓ ସଫାରୀ କୋଟ ସବୁ ଆମେ କାମ୍ ଜାଣିଛୁ ମୁଇଁ ଆଉ ସିଲାବେ କେ ପଡ଼ୁଛି ସିଲା ସିନି ସିଲାଲେ ଭଲ୍ ଇନ୍କମ୍ ହେସି ଆମେ ସିଲେଇ କରି ବହୁତ୍ ଆମର କୁଟୁମ୍ୱ୍ ପରିବାର୍ ଉପକୃତ ହଉଛୁ ଏତିକି କହି ଇସ୍ ଏତିକି କହି ମୁଇଁ ଉପକୃତ ବହୁତ ହେନି ଏଇ ମେସିନ୍ ସିଲେଇ କରି